କିଛି ବର୍ଷ ପୂର୍ବେ ଯେତେବେଳେ ସ୍ମାର୍ଟ୍ ଫୋନ୍ର ପ୍ରଚାଳନ ଖୁବ୍ କମ୍ ହୋଇଥିଲା ସେତେବେଳେ ଆମେ ପୁରୁଣା ମୋବାଇଲ୍ର ବ୍ୟବହାର କରୁଥିଲୁ ଏବଂ ପୁରୁଣା ମୋବାଇଲ୍ରେ କେବଳ ଆମେ କଥା କହୁଥିଲୁ ଏବେ ସ୍ମାର୍ଟ୍ ଫୋନ୍ର ବ୍ୟବହାର ଯୋଗୁଁ ଆମେ କଥା କହିବା ସହ ଦେଖି ଭି ମଧ୍ୟ ପାରୁଛୁ ଏବଂ ବିଭିନ୍ନ ପ୍ରକାରର ବିଭିନ୍ନ ଦେଶର ସମ୍ବାଦ ମଧ୍ୟ ଖୁବ୍ ଶୀଘ୍ର ଆମ ପାଖରେ ଆସି ପହଞ୍ଚି ପାରୁଅଛି ଏବଂ ପୂର୍ବ ପୂର୍ବ ନେଟୱାର୍କ ତୁଳନାରେ ଆଜିକା ନେଟୱାର୍କ ମଧ୍ୟ ବହୁତ ଆଗକୁ ଗଲାଣି ମୁଁ ସିମ୍ ଜିଓ ସିମ୍ ବ୍ୟବହାର କରୁଛି ଏବଂ ୟାର ମାସିକ ରିଚାର୍ଜ ଦୁଇଶହ ଅଣଚାଳିଶ ଟଙ୍କା ଆସେ ଏଠାରେ ଦେଢ଼ ଜି ବି ଡାଟା ପ୍ୟାକ୍ ମଧ୍ୟ ଅଛି